ମୁଁ ଯେତେବେଳେ ବାହାଘରରେ ଦେଖେ ଯେ ବିଭିନ୍ନ ପ୍ରକାର ଫଟୋ ଛୋଟ ବେଳେ ଦେଖିଲି ଯେ ଫଟୋ ଉଠାଉଛନ୍ତି ସେମାନଙ୍କୁ କିଭଳି ଭାବରେ ସମ୍ମାନ ଦିଆହେଉଛି ବଡ଼ ବଡ଼ କ୍ୟାମେରା ଧରିକି ସେମାନେ ଯାହା କହୁଛନ୍ତି ସମସ୍ତେ ସେଇଆ କରୁଛନ୍ତି ଏମିତି ଠିଆ ହୁଅ ସେମିତି ଠିଆ ହୁଅ ଏମିତି କର ସେମିତି କର ଏସବୁ ଭାବରେ ଦେଖିବା ପରେ ମୁଁ ଫୋଟୋଗ୍ରାଫୀକୁ ସଉକ ଭାବରେ ଗ୍ରହଣ କରିବାକୁ ଚେଷ୍ଟା କଲି ସେଥିପାଇଁ ମୋ' ପାଠପଢ଼ା ସରିଲା ପରେ ମୁଁ ଯାଇଁକି ଏକ ଷ୍ଟୂଡିଓରେ କାମ କଲି ସେଠି ଶିଖିଲି ଯେ କେଉଁ କ୍ୟାମେରା ବ୍ୟବହାର କରିବା ଦରକାର କେଉଁ ଫଟୋ ପାଇଁ ଏସବୁ ଶିଖିବା ପରେ ମୁଁ ନିଜକୁ ଶିଖିଲି ଭଲକି ଶିଖିଲି ଭଲ ସାରିଲା ପରେ ମୁଁ ସେ'ଠି ଶିଖି ଆସିଲା ପରେ ନିଜେ ଗୋଟିଏ ଛୋଟିଆ କ୍ୟାମେରା କିଣିକି ବର୍ତ୍ତମାନ ଫଟୋଗ୍ରାଫୀକୁ ସଉକ ଭାବରେ ବ୍ୟବହାର କରି ମୋ' ଗୁଜୁରାଣ ମେଣ୍ଟାଉଛି